ପଡ଼ୋଶୀ କାରବାର କରିବାରେ ଆମେ ଦେଖିଛୁ ଗୋବରକୁ ଗୋଟେ ଦିନ ରଖିଦିଅନ୍ତି ଆଉ ତାକୁ ମଧ୍ୟ ତା ପରଦିନ ଏମିତି ରଖିକି ମାନେ ତାକୁ ଗୋଟେ ଜାଗାରେ ଗୋଳେଇ ଦିଅନ୍ତି ଏମିତି ଗୋଟେ ଆମେ ଗୋଟେ ଗାଣ୍ଡୁଆ ଗୋବର ରଖିଛନ୍ତି ସେଥିରେ ତିନିବାଲଟି କି ଚାରିବାଲଟି ପାଣିଖାଉ ଆମେ ତାକୁ ଗୋଳେଇ ନଉ ଭଲ ଭାବେ ଗୋଳେଇନେ ଆମର ଗୋଟେ ଟାଙ୍କି ଥାଏ ଆମେ ସେ ଟାଙ୍କିରେ ନେଇକି ସେ ଯେଉଁ ଗୋଳେଇ ଥାଉ ଗୋବରକୁ ସେସବୁକୁ ଆମେ ବ୍ୟବହାର କରିଥାଉ କି ସେଥିରେ ଗୋଟେ ପାଇପ ଲଗେଇକି ଏମିତି ଆମେ ଗ୍ୟାସ ବାହାରିବା ଗ୍ୟାସ ବ୍ୟବହାର କରିଥାଉ ସେଥିପାଇଁ ଆମୁକୁ ଜାଳେ ସେଥିପାଇଁ ଆମୁକୁ ଗ୍ୟାସକୁ ସୁବିଧା ହେଇଥାଏ ଜାଳେଣୀ ରୂପରେ ଏମିତି ଆମେ କ'ଣ ଏମିତିରେ ଆମକୁ କାଠଫାଠ ଲଗାଇଲେ ଆମକୁ ଏମିତି ଧୂଆଁ ହବାର ମାନେ ଧୂଆଁ ଭାବରେ ପଡ଼ିଥାଏ ସେଥିପାଇଁ ଆମେ ସେ ଗୋବରକୁ ଶୁଖାଇକି ଆମେ ଏମିତି ଗୋଟେ ଦିନ ରଖିକି ତାକୁ ଗୋଳେଇକି ରଖିକି ଟାଙ୍କିକି କରିକି ତାକୁ ଆମେ ଗ୍ୟାସ ରୂପରେ ବ୍ୟବହାର କରିଥାଉ